ଭାରତବର୍ଷ ଗୋଟେ ଏମତି ଜାଗା ଯେଉଁଠିକି ଶିକ୍ଷା ଅନୁଷ୍ଠାନ ଗୁଡ଼ାକ ବହୁତ ପଢ଼ାପଢ଼ି ସେ ତ ବହୁତ ରାଜ୍ୟ ଡେଭଲପ୍ କରୁଛି ତା' ଭିତରୁ କେରଲା ହେଉଛି ତା' ଭିତରୁ ଅନ୍ୟତମ ଆମ ଓଡ଼ିଶା ବି ବହୁତ ଗୁଣରେ ଆଗକୁ ଗଲାଣି ଯେମିତିକି ଓ ଏ ସ୍ ପରୀକ୍ଷା ହେଉ ଆ ଏ ସ ପରୀକ୍ଷା ହେଉ ସବୁଥିରେ ବଡ଼ ବଡ଼ ଜାଗାରେ ପାଇଲଟଠୁ ଆରମ୍ଭ କରି ଆର୍ମି କ୍ଷେତ୍ରରେ ବି ଓଡ଼ିଶା ଏବେ ଯେତକ ମୋ ମତରେ ହେଉ ଓଡ଼ିଶାର ଏବେ ଶିକ୍ଷା ବହୁତ ଧୀରେ ଧୀରେ ବଢ଼ିବାକୁ ଲାଗିଲାଣି ସମୟାନୁସାରେ ଆଉ ଓଡ଼ିଶାର ସବୁଠୁ ବଡ଼ ବଡ଼ ଶିକ୍ଷା ଅନୁଷ୍ଠାନ ମଧ୍ୟରୁ ଉତ୍କଳ ୟୁନିଭରସିଟି ରେଭେନ୍ସା କଲେଜ୍ ଆଇ ଆଇ ଟି ଭୁବନେଶ୍ୱର ଏନ ଆଇ ଟି ରାଉରକେଲା କିଟ୍ ଭୁବନେଶ୍ୱର ଆଉ ଏମତି ବହୁତ ଟାଇପର ସବୁ ବଡ଼ ବଡ଼ ଜାଗା ଅଛି ଯେଉଁଥିରେକି ଭଲ ଶିକ୍ଷା ଦିଆଯାଉଛି ରେଭେନ୍ସା କଲେଜ ଆଉ ଓଡ଼ିଶାରେ ଏବେ ଗାଁ ଗହଳିମାନଙ୍କରେ ଏବେ ବି ସ୍କୁଲ୍ ହେଇଗଲାଣି ସ୍କୁଲ୍ କଲେଜ୍ ଯାହାକି ପିଲାମାନେ ଠିକ ଭାବେ ଶିକ୍ଷା ପାଇପାରିବେ କିନ୍ତୁ ମୋ ମତରେ ଏବେ ଓଡ଼ିଶାରେ ଶିକ୍ଷାର ଗୁଣ ବଢ଼ି ବଢ଼ି ଚାଲିଛି ଆଉ ଆଗକୁ ବି ବଢ଼ିବ ଆଉ ବହୁତ ପିଲା ଆଗକୁ ବହୁତ କିଛି ଜାଣିବାକୁ ପାଇବେ ନାଁ କରିବେ ତ ତା' ଭିତରୁ ଏମତି ବହୁତ ଜିନିଷ ଏବେ ଧୀରେ ଧୀରେ ଡେଭଲପ୍ କରୁଛି ମୋ ମତରେ